ବେଶୀ କରି ପିଇବାର୍ ପାଣିକୁ ସଫା ରଖିବାର୍ ଆମର୍ ନିହାତି ଜରୁରୀ ପାଣି ହେଲା ଆମ ମୂଲ୍ୟ ଜିନିଷ ପାଣି ସବୁଥିରେ ଆମର୍ ନହେଲେ କୌଣସି ଜିନିଷ୍ ନାଏହୁଏ ଆମର୍ ସବୁ ଶରୀରରେ ବି ଯାଏ ପନିପରିବା ଚାଷ କାମ ଥିବ ବି ଯେ ଅନେକ୍ ସବୁ କାମ୍ଥିଲାଗେ ପାଣି ନେହେଲେ କେବେ ବି ନାଇଁ ଚଲିପାରୁ ସେଥିର୍ଲାଗି ଆମର୍ ପିଇବାର ପାଣି ହେଲା ସବ୍ସେ ବଡ଼୍ ସେ ପିଇବାର୍ ପାଣିକେ ଆମେ କେନ୍ତା ଶୁଦ୍ଧତା କର୍ମା ଭଲ୍ ଭାବେ ସେ ପାଣି ଆସୁ ଜୀବାଣୁ ନେ ରହୁ କୌଣସି ବେମାରୀ ନେ ହଉ ବୋଲି ଭାବ୍ଲେ ଆମେ ସେ ପାଣିକୁ ହେଲେ ଆମେ ପହେଲା ଗରମ୍ ଫୁଟେଇ ଦେମା ଫୁଟେଇ ସାର୍ଲା ପଛେ ଆମେ ତାକୁ ଥଣ୍ଡା ହେଲେ ଛାଣି କରି ମାଟି ମାଠିଆଥି ରଖିକରି ଯଦି ପିଇମା ସେ ମାଟି ମାଠିଆର୍ ପାଣି ଦେହଥି ବହୁତ୍ ବଢ଼ିଆ ଲାଗେ ଆର୍ ଏକ୍ ନମ୍ବର୍ ସେଟା ହୁଏ କୌଣସି ଆଡ଼ୁ କୀଟ ପତଙ୍ଗ ପଡ଼ିନଥାଏ କି ଆମର୍ ଶରୀର ଥି ଯେନ୍ ପାଏନ୍ ମାଟି ଅନୁସାରେ ଯେନ୍ ଯାଏସି ପାଏନ୍ ସେଟା ବହୁତ୍ ବଢ଼ିଆ ହେସି ଆମର୍ ସବୁ କିଡ଼୍ନି ବିଟ୍ନି ସବୁ ଭଲ୍ ରହେସି କୌଣସି କ୍ଷତିଦାରୀ ବି ନାହିଁ ଆର୍ ଆମେ ଫୁଟେଇ କରି ପାଏନ୍ ପିଇଲେ ବହୁତ୍ ବଢ଼ିଆ ବଢ଼ିଆ କୂଅର ପାନି ବି ଆମେ ଫୁଟେଇକି ପିଇମା ବଢ଼ିଆ ଆମ ବରିଙ୍ଗ୍ କଳ କୂପର ପାଣି ବି ଫୁଟେଇକି ପିଇବା ବହୁତ୍ ବଢ଼ିଆ ଆର୍ ବର୍ଷା ମାସେ ତ ସଧା ବେଲେ ପାଏନ୍ ଫୁଟେଇକି ପିଇବାର୍ କଥା ଇଟା ଆମର୍ ଦେହତି ବହୁତ୍ ବଢ଼ିଆ ଲାଗ୍ସି ଆରୁ ପିଇବାର୍ ପାଏନ୍ର ଯତ୍ନ ନେବାର୍ ଆମର୍ ଜରୁରୀ ଆଏ